ହଁ ମ୍ୟାମ ମ୍ୟାମ ନାହିଁ ତ ସେମିତି କିଛି ନାହିଁ ନାହିଁ ମ୍ୟାମ ଆମେ ତ ସବୁ ଠିକ କାମ କରୁଛୁ

ହଁ ନାହିଁ ମ୍ୟାମ ନାହିଁ ମ୍ୟାମ ମୁଁ ତାଙ୍କୁ କହିଲି ଖାଇବା ଏବେ ସରିଯାଇଛି ଆଉ ଟିକେ ପାଞ୍ଚ ମିନିଟ ୱେଟ କରନ୍ତୁ ଆଉ ଆପଣଙ୍କ ପାଖରେ ଖାଇବା ପହଞ୍ଚିଯିବ ସେ କହିଲେ ଓକେ ଠିକ ଅଛି ତା' ପରେ ମ୍ୟାମ ଆପଣଙ୍କୁ ବୋଧେ କହିଛନ୍ତି ଦୁଇ ଘଣ୍ଟା ମୁଁ ତ ସାଙ୍ଗେସାଙ୍ଗେ ନେଇକି ଦେଇଥିଲି ନାହିଁ ନାହିଁ ମ୍ୟାମ ଆମେ କାହିଁକି ସେମିତି କରିବୁ ଆମେ ତ କଷ୍ଟମରଙ୍କୁ ଠିକ ସର୍ଭିସ ଦେଉଛୁ ତା' ପରେ ଅଣ୍ଡା ତଡକା ନଥିଲା ଆମେ ମୁଁ କହିଲି ଷାଠିଏ ଟଙ୍କା ଅଣ୍ଡା ତଡକାଟା ନାହିଁ ଆଉ ପଚାଶ ଟଙ୍କା ଦେବେ ସେ ଆପଣଙ୍କୁ କହିଛନ୍ତି ଯେ ଆଉ ପଚାଶ ଟଙ୍କା ନଖା ଆମକୁ କହିଛନ୍ତି ସେ କହିଲେ ମ୍ୟାମ ସେ କହିଲେ ମୋ' ପାଖରେ ପଇସା ନାହିଁ ଟିକିଏ ଆଉ ପଚାଶ ଟଙ୍କାଟେ ମ୍ୟାମଙ୍କୁ କହିକି ରଖନ୍ତୁ ମୁଁ କହିଲି ଓକେ ଠିକ ଅଛି ମ୍ୟାମଙ୍କୁ କୁହନ୍ତୁ ସେ ତା'ପରେ ଆପଣଙ୍କୁ ମିଛ କହିଛନ୍ତି ବୋଧେ ନାହିଁ ମ୍ୟାମ ସେମିତି ତ ଆମେ କିଛି କରୁନାହୁଁ ସବୁ କଷ୍ଟମରଙ୍କୁ ସମାନ ଦେଖୁଛୁ

ନାହିଁ ଡ଼ାଇନିଙ୍ଗ ତ ଆମେ ଠିକ ସେ ସଫା କରୁଛୁ ସେ ପ୍ଲାଏ ଗୁଡାକ ପୋଛୁଛୁ ଆଉ ସେ ଡ଼ାଇନିଙ୍ଗ ପୁରା ଯେମିତି ପରିଷ୍କାର ପରିଚ୍ଛନ୍ନ କରିବା କଥା ରଖୁଛୁ ତା'ପରେ ବାସନ ଗୁଡା ବି ଠିକରେ ମଜା ମାଜା ହେଉଛି ସେ କହିଲେ ପାଣି ଦିଅ ମୁଁ ଆମଥିରେ ଯେଉଁଥିରେ ଆଭେଲେବୁଲ ଯାହା ଥିଲା ସେଥିରେ ପାଣି ଦେଲି ସେ କହୁଛନ୍ତି ଆଉ ବଟଲ ପାଣି ନାହିଁ କି ମୁଁ କହିଲି ନାହିଁ ନାହିଁ ଆପଣ ଯଦି ବଟଲ ଚାହିଁବେ ଭଲ ବଟଲ ଆପଣ ବାହାରୁ କିଣିକି ଆଣି ପାରିବେ ସେ କହିଲେ ଆଉ କି ହୋଟେଲ ହୋଇଛି ମ ବଟଲ ବିସଲେରି ପାଣି ନାହିଁ ମୁଁ କହିଲି ନାହିଁ ନାହିଁ ସେଟା ଆପଣଙ୍କ ଉପରେ ଡିପେଣ୍ଡ କରେ ଆପଣଙ୍କ ଉପରେ ନିର୍ଭର କରେ ଆପଣ କିଣିକି ଆଣିପାରିବେ ସେଇଟା ଆମଥିରେ ଯାହା ଅଛି ଆମେ ସେ ପାଣିଟାକୁ ହିଁ ଦେଇପାରିବୁ ଆମକୁ ଯାହା ମ୍ୟାନେଜର କହିଛନ୍ତି ହଁ ହଁ ମ୍ୟାମ ମୁଁ ମୁଁ ବି ଆପଣଙ୍କୁ କହିଥାନ୍ତି ଏତେ ବଟଲ ଆଣିକି ଷ୍ଟକ ରଖିବାକୁ ହଁ ଖାଇବା ଏବେ ଠିକ ଠାକ ଅଛି ରୋଷେଇ ବି ଠିକ ଚାଲିଛି ହଁ ମ୍ୟାମ